ଏଇଟା ବରୁଣେଇ ହୋଟେଲ୍ ତ ମୁଁ ରମେଶ କହୁଛି ଆମର କାଲି ଭୋଜି ଅଛି ସେଥିପାଇଁ କିଛି ମିଠା କିଣିବାର ଥିଲା ଆପଣଙ୍କ ପାଖରେ କେଉଁ କେଉଁ ମିଠା ଅଛି ଆଚ୍ଛା ଆମର ସବୁଥିରୁ ଦଶ କେ ଜି ଲେଖାଏଁ ଦରକାର କ'ଣ କିଛି ଅଫର୍ ହୋଇପାରିବ ଠିକ୍ ଅଛି ମୁଁ ଆପଣଙ୍କୁ ମୋର ଠିକଣାଟି ଦେଇଦେଉଛି ସେଇ ଠିକଣାରେ କାଲି ଦଶଟା ବେଳେ ଆଣି ପହଞ୍ଚାଇଦେବେ